ଢେଙ୍କାନାଳ ଜିଲ୍ଲାରେ ବିକାଶ ଏବଂ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆମ ଜିଲ୍ଲା ଅନେକ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହୋଇଥାଏ ବା ଗୋଟିଏ ଅନେକ ଗୁଡ଼ିଏ ଅସୁବିଧା ଯାହାକି ଆମର ଆହ୍ୱାନ ଭାବରେ ଠିଆ ହୋଇଛି ସେଗୁଡ଼ିକ ମଧ୍ୟରେ ହେଉଛି କି ଭଲ ପରିବେଶ ପରିମଳ ଅବସ୍ଥା ଲୋକମାନେ ଉଚିତ ପାନୀୟ ପାଇପାରୁନାହାନ୍ତି କୌଣସି ଉଚିତ କାମ ପାଇପାରୁନାହାନ୍ତି ସେମାନଙ୍କର ଜୀବିକା ନିର୍ବାହ କରିବା ପାଇଁ ରାଜନୈତିକ କ୍ଷେତ୍ରରେ ସେମାନେ ଭାଗ ନେବା ପାଇଁ ତାଙ୍କୁ ଉଚିତ ଅଧିକାର ମଧ୍ୟ ମିଳିପାରୁନାହିଁ ସାମାଜିକ ହେଉ କିମ୍ବା ଅର୍ଥନୈତିକ ହେଉ ବିଭିନ୍ନ କ୍ଷେତ୍ରରେ ସେମାନେ ତାଙ୍କର ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଆମ ଅଞ୍ଚଳରେ କିଛି ନେତା ଅଛନ୍ତି ଯେଉଁମାନେକି ମିଥ୍ୟା ପ୍ରତିଶୃତି ଦେଉଛନ୍ତି କି ଆମମାନଙ୍କୁ ଭଲ ପାନୀୟ ଯୋଗାଇ ଦେବେ କିନ୍ତୁ ଭଲ ପାନୀୟ ଯୋଗାଇ ଦେବାରେ ସେମାନେ ବହୁତ ମିଛ କଥା କହୁଛନ୍ତି ଏବଂ ଠିକ ପ୍ରତିଶୃତି ଦେବା ପାଇଁ ଲୋକ ମାନଙ୍କୁ ପଛାଉଛନ୍ତି ଲୋକ ମାନେ ଏହିଭଳି ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି